ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ଟି ମୋର ଆଜି ମୁଁ କୁଦିଆରୀ ହେମଲତା ବେହେରା କହୁଛି ମୋର ଆଜି ଚାରିଟା ଦଶ ପନ୍ଦର ରେ ଭୁବନେଶ୍ୱର ଯିବାର ଅଛି ଆପଣ ଗୋଟିଏ ଚାରି ଚକିଆ ଗାଡ଼ି ପଠେଇବେ ଆପଣ ଠିକ୍ ଟାଇମ୍ ରେ ପଠେଇ ପାରିବେ ତ ମୋତେ ଟିକିଏ ଫୋନ୍ କରିକି ତୁରନ୍ତ କୁହନ୍ତୁ ଆଉ ମୋର ଶୀଘ୍ର ଯିବାର ଅଛି ଆଉ ଆପଣ ଜଲ୍ଦି ପଠେଇବେ ଗାଡ଼ି